ଆମେ ଫସଲ ଧାନ ଫସଲ କରୁ ପନିପରିବା ଫସଲ ମଧ୍ୟ କରୁ ଯାହା ଫସଲ କରିକି ଆମେ ବିକ୍ରି କଲା ଟାଇମ୍ରେ ଅମଳ କରିକି ବିକ୍ରିକଲା ଟାଇମ୍ରେ ମଧ୍ୟସ୍ଥି ଜଣେ ଜଣେ ଆସି ପହଞ୍ଚନ୍ତି ଦଲାଲ୍ ସେମାନଙ୍କୁ ଦଲାଲ୍ କୁହାଯାଆନ୍ତି କୁହାଯାଏ ସେମାନେ ଜିନିଷ ଆମ କତୁରୁ ଯାହା ରେଟ୍ ବଜାରରେ ଚାଲୁଥାଏ ସେଇ ହିସାବରେ ବାଜାରରୁ ନିଅନ୍ତି ଆମ ପାଖରୁ ଜିନିଷ ସବୁ କିଣିକି ନିଅନ୍ତି ନେଇକିରି ସେମାନେ ବିକ୍ରି କରିକି ଆମକୁ ପଇସା ଦବାରେ ଟିକେ ଅବହେଳା କରନ୍ତି ଆଜିକାଲି କି ଟିକେ କହିକି ଭଣ୍ଡେଇକି ସେମତି ଟିକେ ଅବହେଳା କରନ୍ତି ଏଇ ଦଲାଲ୍ ମାନେ ପଇସା ଦେବାରେ ଟିକେ ଅବହେଳା କରିବା ଦ୍ୱାରା ଆମକୁ ଆମେ ଟିକେ ଅସୁବିଧାରେ ପଡ଼ୁ ଆଉ ସେହି ଜିନିଷ ଚାଷ ଉପରେ ପନିପରିବା ଧାନ ଝୋଟ ଆଖୁ ଲଳିତା ଏଇଭଳିଆ ସବୁ ପନିପରିବା ଭଲମନ୍ଦ ଚାଷ ଭିତରେ ସବୁ ଲାଗିରହିଥାଏ ଆଉ ତାକୁ ମଧ୍ୟସ୍ଥିମାନେ ଆସିକି କେତେକ ମାନେ ନେଇଯାଆନ୍ତି କେତେକବି ଆମେ ନିଜେନିଜେ ବଜାରକୁ ନେଇକି ବିକ୍ରିକରୁ ଆଉ ନିଜେ ନିଜେ ବିକ୍ରି କରିକି ସେମିତି ଟାଇମ୍ କଟାଉ ଆଉ